ହଁ ଭାଇ ଦୀପ ମୁଁ ଦୀପକ କୁମାର ସାହୁ କହୁଥିଲି ଆଉ ଆଉ ମୁଁ ଗଞ୍ଜାମରୁ ଆସିଛି ରାତି ହେଲାଣି ଆଉ ମୋର ବ୍ରହ୍ମପୁର ଯିବାର ଥିଲା ଆଉ ଟ୍ରେନ ଟାଇମ୍ ହେଲାଣି କେଉଁଠି ଅଛନ୍ତି ମୋତେ ସକାଳ ସୁଦ୍ଧା ପହଁଞ୍ଚିବାର ଅଛି ଭୁବନେଶ୍ୱରରେ କାରଣ ମୋର ଡ୍ୟୁଟି ଅଛି ସକାଳୁ ଆଉ ମୋ ଡ୍ୟୁଟି ବନ୍ଦ କଲେ ହେବନି ଆଉ ଏବେ ରାତି ହେଲାଣି ମୋତେ ଗାଡ଼ି ଫାଡ଼ି କିଛି ମିଳୁନି କି ଲିଫ୍ଟ ମଧ୍ୟ ମୋତେ କିଛି ମିଳୁନି ଆଉ ଏଠି ଅଟୋ ପଟୋ ବି କିଛି ନାହିଁ

ଆଉ ଏଠି ଗାଡ଼ି ଫାଡ଼ିର ସୁବିଧା ହେଇପାରିବେ କି ଆଉ ମୋ ପାଇଁ ଟିକେ ସୁବିଧା କରିଥିଲେ ଭଲ ହୁଅନ୍ତା ମୁଁ ହଇରାଣ ପଡ଼ିଗଲି ବହୁତ ଅସୁବିଧା ରହିଛି ଆଉ ରାତିରେ କୁଆଡ଼େ ଯାଇପାରିବିନି କେମିତି ଯିବି ଭାବୁଛି ଆଉ ଆପଣ କିଏ ଚିହ୍ନା ପରିଚୟ ଅଛି ଅଟୋ ଫଟୋ ବା ନହେଲେ ଉବର ଫୁବର କାର୍ ଫାର୍ କେଉଁ ଚିହ୍ନା ପିହ୍ନା ଅଛି ଓଲା ତା'ହେଲେ ଟିକେ କହିଥିଲେ ମୁଁ ପହଞ୍ଚିଛିି ଟିକେ ଶୀଘ୍ର ସକାଳ ଯିବାର ଅଛି ଟିକେ